ଭାରତରେ ଶିକ୍ଷାରେ ବ୍ୟବସ୍ଥା ବହୁତ ଭଲ କାରଣ ଅନେକ ସହରାଞ୍ଚଳରେ ଅନେକ ବଡ଼ ବଡ଼ ୟୁନିଭର୍ସିଟି ମଧ୍ୟ ହୋଇସାରିଛି ଯାହାଦ୍ୱାରା ଅନେକ ଯୁବା ଯୁବତୀ ଭଲରେ ପାଠ ପଢ଼ା କରି ନିଜର ଶିକ୍ଷା ଅର୍ଜନ କରୁଛନ୍ତି କିନ୍ତୁ କୌଣସି ଜାଗାରେ ବା ଭାରତର ବହୁତ ସ୍ଥାନରେ ଗ୍ରାମାଞ୍ଚଳରେ ଶିକ୍ଷା ଅନୁଷ୍ଠାନଯାକ ହୋଇପାରୁ ନାହିଁ ବା ଉନ୍ନତି ହୋଇପାରୁ ନାହିଁ ଯାହା ଫଳରେ ଗ୍ରାମାଞ୍ଚଳରେ ବଶବାସତି କରୁଥିବା ଯୁବା ଯୁବତୀ ବା ଛୋଟ ଛୋଟ ପୁଅ ଝିଅମାନେ ଶିକ୍ଷାର ଅଭାବ ହେଉଛନ୍ତି ଏମାନେ ଶିକ୍ଷା ପାଇ ପାରୁ ନାହାଁନ୍ତି ଏବଂ ସେମାନଙ୍କୁ ଶିକ୍ଷା ଦେବା ନିମନ୍ତେ ନିଜ ନିଜର ମାତାପିତା ସେମାନେ ସହରାଞ୍ଚଳକୁ ପଠାଉଛନ୍ତି ଏବଂ ସମସ୍ତେସେ କ୍ଷମତା ପାଇ ପାରନ୍ତି ନାହିଁ କୌଣସି ମାତା ପିତା ସହରାଞ୍ଚଳକୁ ପଠାଉଛନ୍ତି ମାତ୍ର ଆଉ କିଛି ମାତା ପିତା ନିଜ ପୁଅ ଝିଅଙ୍କୁ ପାଠ ପଢ଼ାଇ ପାରୁନାହାନ୍ତି ବା ଶିକ୍ଷା ଦେବାରେ ସମର୍ଥ ହୋଇପାରୁ ନାହାନ୍ତି କାରଣ ସେମାନଙ୍କର ସମ୍ବଳ ଏତେ ନାହିଁ ତ ଭାରତର ଶିକ୍ଷାରେ ଯଦି ଉନ୍ନତି ଆସିବା ପାଇଁ ହେବାର ଉଚିତ ତାହା ହେଲେ ପ୍ରତ୍ୟେକ ଗ୍ରାମାଞ୍ଚଳରେ ମଧ୍ୟ ବଡ଼ ବଡ଼ ଶିକ୍ଷା ଅନୁଷ୍ଠାନ ହେବା ଦରକାର ଆଜିକାଲି ପ୍ରତ୍ୟେକ ଗ୍ରାମାଞ୍ଚଳରେ ଗୋଟିଏ ଗୋଟିଏ ଶିକ୍ଷା ଅନୁଷ୍ଠାନ କରାଯାଇଛି ମାତ୍ର ତାହା ପ୍ରାଥମିକତାରେ ରହି ଯାଇଛି କିନ୍ତୁ ତାହା ପ୍ରାଥମିକଥାରୁ ଛାଡ଼ିକି ତାହା ଉଚ୍ଚ ପ୍ରାଥମିକ ମଧ୍ୟ ହେବା ଦରକାର ଯଦ୍ୱାରା ଅନ୍ୟ ଦେଶମାନଙ୍କଠାରୁ ମଧ୍ୟ ଆମ ଭାରତ ଉନ୍ନତ ହୋଇପାରିବ ସେହିପରି ଭାବରେ ସହରାଞ୍ଚଳକୁ ଛାଡ଼ିକି ଗ୍ରାମାଞ୍ଚଳରେ ମଧ୍ୟ ବଡ଼ ବଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହେବା ଦରକାର ଯଦ୍ୱାରା ଭାରତର କୌଣସି ଯୁବା ପିଢ଼ୀ ଖାଲିରେ ବା ଶିକ୍ଷା ଦ୍ୱାରା ଅଭାବ ହେବ ନାହିଁ ସେ ଶିକ୍ଷାରେ ପରିପୂର୍ଣ ହୋଇପାରିବ